ମୋର୍ ପ୍ରିୟ ଗେମ୍ ହଉଛେ ଆଉଟ୍ଡ଼ୋର୍ ଗେମ୍ମାନେ ଯେନ୍ତାକି ବାହାରେ ଖେଲା ଯାଇପାର୍ବା ଫୁଟ୍ବଲ୍ ହଉ କ୍ରିକେଟ୍ ହଉ ଭଲିବଲ୍ ହଉ ବ୍ୟାଡ଼୍ମିଣ୍ଟନ୍ ହଉ କିମ୍ବା କବାଡ଼ି ହଉ କିମ୍ବା ଖୋଖୋ ହଉ ତାର୍ ସାଙ୍ଗେ ସାଙ୍ଗେ ମତେ ଇନ୍ଡୋର୍ ଗେମ୍ମାନେ ବି ବହୁତ୍ ପସନ୍ଦ୍ ଲାଗ୍ସି ଯେନ୍ତାକି ଚେସ୍ କାରଣ ଆଉଟ୍ଡ଼ୋର୍ ଗେମ୍ରେ ଆମର୍ ମାଇଣ୍ଡ୍ କେତେ କାମ୍ କର୍ସି ଇଟା ତ ମୁଇଁ କିଛି କହି ନିପାରେ କିନ୍ତୁ ଆଉଟ୍ଡୋର୍ ଗେମ୍ ଖେଲ୍ଲେ ଆମର୍ ମେଣ୍ଟାଲିଟି ବହୁତ୍ ଷ୍ଟ୍ରଙ୍ଗ୍ ହେସି ଆମର୍ ଫିଜିକାଲି ଆମେ ବହୁତ୍ ଷ୍ଟ୍ରଙ୍ଗ୍ ହେଇଯାଏସୁଁ କାରଣ ଜଣେ ଖେଲା ବୁଲା କଲା ପିଲାମାନେ ବି ଏବେ ଷ୍ଟ୍ରେସ୍ରେ ନିପଡ଼ନ୍ ଯେନ୍ତାକି ଆଏଜ୍ କାଲିର୍ ଯୁବପିଢ଼ିମାନେ ବହୁତ୍ ଷ୍ଟ୍ରେସ୍ରେ ପଡ଼ୁଛନ୍ ସେମାନେ ଆଗ୍କେ କାଣା କର୍ବେ କିଛି ଭାବିି ନିପାର୍ବାର୍ ଆଉ ତାମାନେେ ତାର୍ ତାହାକୁ ଆଉ ଏତେ ଫ୍ରି ନେଇ ଲାଗ୍ବାର୍ ଯେ ସେମାନେ ବଞ୍ଚିିପାର୍ବେ ହେଥିର୍ ଲାଗି ବହୁତ୍ ଲୋକ୍ ସୁଇସାଇଡ଼୍ କର୍ବାକେ ଚାହୁଁଚନ୍ ଯେନ୍ଟାକି ଆଉଟ୍ଡୋର୍ ଗେମ୍ ଖେଲ୍ଲେ ଆମେ ତ ଶାରୀରିକ ଫିଟ୍ନେସ୍ ତ ରହେବା ରହେବା ତାର୍ ସାଙ୍ଗେ ଆମର୍ ମେଣ୍ଟାଲିଟି ବି ଆଉ ବହୁତ୍ ଷ୍ଟ୍ରଙ୍ଗ୍ ରହେସି କାରଣ୍ ଯେତେ ଯେତେ ଆପଣ୍ ମିଶିକରି ଆର୍ ଜଣକର୍ ସାଙ୍ଗେ ଖେଲ୍ବେ ସେତେ ସେତେ ଭଲ୍ ଆମର୍ ଦୋସ୍ତିଟା ବଡ଼୍ତେଲ୍ ଯିବା ଆର୍ ଜଣେକର୍ ସାଙ୍ଗ ଆର୍ ଜଣେକର୍ ସାଙ୍ଗେ ମିଶି ମିଶି ମିଶି ମିଶି ଏନ୍ତା ଆମେ ସବେ ମିଶି ମିଳିି ମିଶି କରି ଖେଲ୍ବାର୍ କଥା ଆଉ ଇନ୍ଡୋର୍ ଗେମ୍ଟା ମତେ ଚେସ୍ ଗୁଟେ ବହୁତ୍ ଭଲ୍ ଲାଗ୍ସି କାରଣ୍ ଇଟା ହଉଛେ ଚେସ୍ରେ ଖେଲ୍ଲେ ଚେସ୍ଟା ଖେଲ୍ଲେ ଆମର୍ ମାଇଣ୍ଡ୍ ବହୁତ୍ ଡେଭ୍ଲପ୍ ହେସି କାରଣ୍ କେନ୍ ଷ୍ଟେପ୍ ପରେ କେନ୍ ଷ୍ଟେପ୍ କରାଯିବା ଆଉ କେତେ ଫାଷ୍ଟ୍ କରାଯିବା ଇଟା ଆମେ ଚେସ୍ ଦ୍ୱାରା ହିଁ କେବଳ୍ ଜାନିପାର୍ମା ଆଉ ଚେସ୍ ଖେଲ୍ଲେ ମାଇଣ୍ଡ୍ ଷ୍ଟେବିଲିଟି ବହୁତ୍ ରହିଯାଏସି କାରଣ୍ ଇଟା ଖେଲ୍ବାର୍ଟା କେବେ ବିି ନିଜର୍ ବୟସ୍ ସାଙ୍ଗେ କମ୍ପେୟାର୍ କରାନିଯାଇପାରେ ଖେଲ୍ଟା ଖେଲ୍ ଏ ଖେଲ୍ ଖାଲି ଫିଟ୍ନେସ୍ ଲାଗି ଖେଲାଯାଏସି ଇଟା ନୁହେଁସେ ଖେଲ୍କେ ଖେଲ୍କେ ମଜା ମଜ୍ଲିସ୍ରେ ଲାଗିବିି ଖେଲା ଯାଇପାର୍ବା ଜଣେ ଯଦି ଚାହେଁବା ବେଲେ ନିଜର୍ ପାୱାର୍ ବଢାବାର୍ ଲାଗି ଖେଲ୍ବାର୍ ପାୱାର୍ ବଢ଼ାବାର୍ ଲାଗି ଚାହେଁବା ସେଥିର୍ ଲାଗି ତ କୁହାଯାଇଛେ ଖେଲୋଗେ କୁଦୋଗେ ପଢ଼ୋଗେ ଲିଖୋଗେ ବନୋଗେ ଲାଜବାବ୍ ଖେଲୋଗେ କୁଦୋଗେ ବନୋଗେ ଲାଜବାବ୍